ମୁଁ ଗୋଟେ ବିଦ୍ୟମାନ ଗଛ ଲଗାଇଥିଲି ସେ ବିଦ୍ୟମାନ ଗଛରୁ ମଞ୍ଜି ସଂଗ୍ରହ କଲି ଓ ସେ ମଞ୍ଜିକୁ ଅଧିକ ଉତ୍ପାଦନ କରିବାପାଇଁ ସେ ମଞ୍ଜିକୁ ଭଲରେ ଶୁଖେଇଲି ଖରାରେ ଖରାରେ ଶୁଖେଇ ସାରିଲାପରେ ଭଲ କେମିକାଲ୍ ଦେଇକି ସେଇ ମଞ୍ଜି ସବୁକୁ ପକେଟ୍ରେ ରଖିକିରି ଆଉ ବିଦ୍ୟମାନ ଗଛ ସୃଷ୍ଟି କରିବାପାଇଁ ସେଇ ମଞ୍ଜିଗୁଡ଼ିକୁ ବ୍ୟବହାର କଲି ଆଉ ସେ ବିଦ୍ୟମାନ ଗଛରୁ କଲମି କରିବାପାଇଁ ଆଉ ଗୋଟେ ଗଛର ଡ଼ାଳ ଆଣିକି ସେଥିରେ କାଟିକି ଜଏଣ୍ଟ୍ ମାଟି ଦେଇକି ସେଠି ଜଏଣ୍ଟ୍ କରି କରି ଚାରା ସୃଷ୍ଟି କଲି ଆଉ ସେଇ ବିଦ୍ୟମାନ ଗଛରୁ ଚାରା କରିବାପାଇଁ ସେଇ ଉପକୃତ ମଞ୍ଜିକୁ ଆଣିକି ସେଇ ଚାରାରେ ମୁଁ ବ୍ୟବହାର କଲି ଆଉ ସେଥିରୁ ଭଲ ଗଛ ମଧ୍ୟ ହେଲା ଭଲ ଫଳ ମଧ୍ୟ ଅମଳ ହେଲା ଭଲ ମଞ୍ଜି ମଧ୍ୟ ସଂଗ୍ରହ ହେଲା ସେଇ ବିଦ୍ୟମାନ ଗଛରୁ ଭଲ ଉପକୃତ ମଧ୍ୟ ମିଲୁଛି ଏବଂ ସେଲିଙ୍ଗ୍ ମଧ୍ୟ ଭଲ ହେଉଛି ବିଦ୍ୟମାନ ଗଛରୁ ମଞ୍ଜି ସଂଗ୍ରହ କରିବା ପାଇଁ ହେଲେ ବେଶୀ ପରିଶ୍ରମ କରିବା ପାଇଁ ପଡ଼େ